ଦେଖନ୍ତୁ ଆମ ଓଡ଼ିଶାର ପରମ୍ପରା ଏବଂ କଳା ବହୁତ ଗୁଡ଼ାଏ ଆମ ଓଡ଼ିଶାର ପାରମ୍ପାରିକ କଳା ଏବଂ ବହୁତ ଗୁଡ଼ାଏ କାରିଗରୀ କାରିଗରୀ ଅଛନ୍ତି ସେଗୁଡ଼ିକୁ ଆମେ ଆମର ପରପିଢ଼ିମାନଙ୍କୁ କିପରି ଶିଖାଇବା ଆମେ ଦେଖନ୍ତୁ ସେଇ ପରବର୍ତ୍ତୀ ପିଢ଼ିମାନଙ୍କୁ ଯେମିତିକି କୌଣସି ଦରକାର ବୟନ କିମ୍ବା କୁମ୍ଭାର ଯେଉଁ କୁମ୍ଭାର ଯେମିତି ମାଟିରେ ନିଜ ହସ୍ତଶିଳ୍ପ ତିଆରି କରେ ମାଟି ମୃର୍ତ୍ତି ତିଆରି କରେ ଅଳଙ୍କାର କାଠ ଖୋଦନ ତିଆରି ଶିଖାଇବା ପଥର ଖୋଦନ ଏମିତି ବହୁତ ଗୁଡ଼ାଏ କାର୍ଯ୍ୟ ଅଛି ଯାହାକି ଆମେ ଆମର ପୂର୍ବପିଢ଼ି ପିଢ଼ିମାନଙ୍କୁ ଶିଖାଇ ପାରିବା ଏବଂ ଆମେ ଜାଣିଛୁ ଓଡ଼ିଶାର ପାରମ୍ପାରିକ କଳା ଏବଂ କାରିଗରୀ ଯାହାକି ଓଡ଼ିଶାରେ ମାଧ୍ୟ ସୀମିତ ନୁହଁ ସବୁ ସ୍ଥାନରେ ସେ ଓଡ଼ିଶାର କାରିଗରିକତା ସୀମିତ ପ୍ରସିଦ୍ଧ ହୋଇସାରିଲାଣି ଗୋଲେନ୍ ଗୋଲ୍ଡେନ୍ କ୍ରାସ୍ କାର୍ଯ୍ୟ ହଉ କିମ୍ବା ଚିତ୍ରକଳା ପିତ୍ତଳ ଏବଂ ପିତ୍ତଳ ଧାତୁ ସାମଗ୍ରୀ ତିଆରି କରିବା ଏପରି ବହୁତ ଗୁଡ଼ାଏ କାର୍ଯ୍ୟ ଅଛି ଯାହାକି ଆମେ ଅନ୍ୟମାନଙ୍କୁ ଆମ ପରପିଢ଼ିମାନଙ୍କୁ ଶିଖାଇ ପାରିବା